ଆମ ଅଞ୍ଚଳରେ ବିଭିନ୍ନ ପର୍ବପର୍ବାଣୀ ଅଛି ଯାହାକି ଆମର ସମ୍ପ୍ରଦାୟର ସମସ୍ତଙ୍କୁ ଏକାଠି କରିଥାଏ ଏମିତିକି ରଜ ରଜ ପର୍ବ ଦୋଳ ପୂର୍ଣ୍ଣିମା ଗମ୍ହାପୂର୍ଣ୍ଣିମା ଦୁର୍ଗା ପୂଜା ଇଦ୍ ଖ୍ରୀଷ୍ଟମାସ ଏସବୁ ପର୍ବପର୍ବାଣି ଦ୍ୱାରା ଆମର ସମସ୍ତ ପରିବାର ବର୍ଗ ଏକାଠି ହୋଇଥାଉ ଆମ ଓଡ଼ିଶାରେ ଓଡ଼ିଶାର ପଶ୍ଚିମ ଓଡ଼ିଶାରେ ନୂଆଖାଇ ହେଉଛି ଏମିତି ଏକ ପର୍ବ ଯେଉଁଠିକିି ଜଣେ ଅନ୍ୟ ଏକ ଦେଶରେ ଥିଲେ ମଧ୍ୟ ସେହିଦିନ ଘରେ ଆସି ପହଞ୍ଚିଥାଏ ସମସ୍ତେ ମିଳିମିଶି ନୂଆ ଖାଇଥାନ୍ତି ଠିକ୍ ସେମିତି ରଜ ପର୍ବ ଦୋଳ ପୂର୍ଣ୍ଣିମାରେ ମଧ୍ୟ ଯିଏ ଯେଉଁଠି ଥାଏ ସମସ୍ତ ଘରେ ଏକାଠି ହୁଅନ୍ତି ଏବଂ ରଜ ମଉଜ କରିଥାନ୍ତି ଏବଂ ହୋଲି ମଧ୍ୟ ଖେଳିଥାନ୍ତି ଗହ୍ମାପୂର୍ଣ୍ଣିମାରେ ଭାଇ ଭଉଣୀ ଯଦିକୁ ଆମେ ରାକ୍ଷୀ ପୂର୍ଣ୍ଣିମା ଭାବରେ ମଧ୍ୟ ଗହ୍ମାପୂର୍ଣ୍ଣିମାକୁ ଆମେ ରାକ୍ଷୀ ପୂର୍ଣ୍ଣିମା ଭାବରେ ମଧ୍ୟ ଜାଣିଥାଉ ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇ ଭଉଣୀ ଯେତେ ଦୂରରେ ଥିଲେ ମଧ୍ୟ ଆସି ଏକାଠି ହୋଇଥାନ୍ତି ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିଥାଏ